ମୁଁ ଗୋଟିଏ ଭିବୋ ଅଠର ତିରିଶି ମଡ଼େଲ୍ର ମୋବାଇଲ୍ ଟିଏ ରାଜସୁନାଖେଳା ମାର୍କେଟ୍ ପ୍ରିନ୍ସ ବଜାରରୁ କିଣିଥିଲି ମୁଁ ଭାବିଲି ଫୋନ୍ଟି ବୋଧେ ଭଲ ପଡ଼ିବ ମୁଁ ଦଶଦିନ ବ୍ୟବହାର କରିଛି ଫୋନ୍ଟିର ବ୍ୟାଟେରୀ ବ୍ୟାକପ୍ ଭଲ ନାହିଁ ଏବଂ ଫୋନ୍ କଥା ହେଲାବେଳେ ସୁଇଚ୍ ଅଫ୍ ହୋଇଯିବ ଫୋନ୍ ତାତିଯିବ ଅଧଘଣ୍ଟାରୁ ଘଣ୍ଟାଏ ବ୍ୟାଟେରୀ ଚାର୍ଜ ରଖିବ ହେଲା ମୋର ଫୋନ୍ ଯେଉଁ ଆସିବାରେ ଏହି ଅସୁବିଧା ପ୍ରବଳ ସମ୍ମୁଖୀନ ହେଉଥିଲି ତେଣୁ ମୁଁ ଭାବିଥିଲି ଫୋନ୍ଟି ଭଲ ଲାଗିବ ବୋଧେ ଦେଖିଲା ବେଳକୁ ଫୋନ୍ଟି ଅତି ବେକାରିଆ ଫୋନ୍ ତେଣୁ ଏହି ଫୋନ୍ଟି ଯେଉଁ ଭାଇମାନେ ଚାହୁଁଛନ୍ତି କିଣିବେ ଏଇ ଫୋନ୍ଟି କିଣନ୍ତୁ ନାହିଁ ଆଦୌ ଭଲନୁହେଁ ଏବଂ ଅଲଗା ବ୍ରାଣ୍ଡ୍ରେ କିଣନ୍ତୁ